ହଁ କିଏ ଡକ୍ଟର୍ ଉମା ପାଢ଼ୀ କେଉଁ ନାଁ ତାଙ୍କ ମିସେସ୍ କହୁଥିଲେ ହୁଁ ମୋର ଟିକିଏ ଦେହ ଖରାପ ଅଛି ମୁଁ ଟିକିଏ ଯାଇକି ଦେଖେଇକରି ଆସିବି ଆପଣ ଏତା ସରକାରୀ ମେଡ଼ିକାଲ୍ରେ କେବେ ଡ୍ୟୁଟି ରହୁଛି ଆଉ ପ୍ରାଇଭେଟ୍ରେ କେବେ କି ହଁ ହଁ ପ୍ରାଇଭେଟ୍ରେ ଫିସ୍ କେମିତି ରହୁଛି ଅଁ ହଁ ହଁ ଆଉ ମେଡ଼ିସିନ୍ ଅଁ ହଁ ହଁ ହଁ ନାଇଁ ଆମେ ଟିକିଏ ଯିବୁ ବୋଲି ଭାବୁଛୁ ତ ଆଉ କିଛି ଅଫର୍ ରହିବ ନାଁ ଟ୍ୱେଣ୍ଟି ପର୍ସେଣ୍ଟ୍ ଡିସକାଉଣ୍ଟ୍ରେ ଅଁ ହଁ ଆଉ ଫିସ୍ରେ ଫିସ୍ରେ ଆଉ କିଛି କମେଇବ ନାଇଁ ହଁ ହଁ ଟିକିଏ କମେଇକି ହେଇଥିଲେ ଭଲ ହେଇଥାନ୍ତା ମୁଁ ଯାଇଥାନ୍ତି ମୋର ଯଦି ଭଲ ହେଇଥାନ୍ତା ମୋ ସାଙ୍ଗରେ ମୋତେ ଦେଖିକରି ଆମର ଗାଆଁର ଲୋକମାନେ କିଏ କିଏ ଯାଇଥାନ୍ତେ ଟିକିଏ ଦେଖେଇକରି ଆସିଥାନ୍ତେ ହଁ ହଁ ବେଡ଼୍ ଚାର୍ଜ କେତେ ଅଛି ଏସିଟା ନା ନର୍ମାଲ୍ ଏସିଟା ଆଉ ଏସିଟା ଆଠଶହ ନର୍ମାଲ୍ ଏସିଟା ଆଁ ହୁଁ ଅଁ ହଁ ଆଉ ସରକାରୀ ମେଡ଼ିକାଲ୍ରେ ବେଡ଼୍ ଫିସ୍ କିଛି ନାଇଁନା ନାଇଁ ନାଇଁ ସେଇଠି ବି ପଇସା ବାନ୍ଧିବାକୁ ପଡ଼ୁଛି ନାଁ ଫ୍ରିରେ ଅଁ ହଁ ଆପଣ ସରକାରୀ ମେଡ଼ିକାଲ୍ରେ କେଉଁ କେଉଁ ଦିନ ରହୁଛନ୍ତି କେଉଁ କେଉଁ ବାରେ ରହୁଛନ୍ତି ଆଉ ପ୍ରାଇଭେଟ୍ରେ ଅଁ ହେଉ ମୁଁ ଦେଖିବା ଚେଷ୍ଟା କରୁଛି ସୋମବାରେ ଆଉ କେଉଁବାରେ କହିଲେ ରହୁଛନ୍ତି ସେଇ ହଁ ସେଇ ଦୁଇଦିନ ଚେଷ୍ଟା କରୁଛି ଯିବାପାଇଁ ଯଦି ତ ସରକାରୀରେ ଭଲ ଦେଖାହେଲା ଭଲ ହେଲା ନହେଲେ ନାଇଁ ମୁଁ ପ୍ରାଇଭେଟ୍କୁ ଯାଇକି ଦେଖେଇକି ଆସିବି ଆଉ ଭଲ ଦେଖାଉଛନ୍ତି ନା ହଁ ନାଇଁ ନ ଭଲ ଦେଖେଇଲେ ଆମେ ଯାଇକରି ଆଉ ପ୍ରାଇଭେଟ୍ରେ ପଇସା ସାରିକି କି ଲାଭ ହଁ ହଉ ରଖୁଛି